ଯେମିତି ଆମ ଓଡ଼ିଶାରେ ଯେମିତି ମାଲକାନଗିରି ଜିଲ୍ଲାରେ ପୂଜା ହୁଅନ୍ତି ସରସ୍ଵତୀ ପୂଜା ଗଣେଶ ପୂଜା ତା'ପରେ ଶିବ ପୂଜା ମାଲବନ୍ତ ତା'ପରେ ଦୁର୍ଗା ପୂଜା ତା'ପରେ ଯେମ୍ତି ସବୁ ପୂଜା ହୁଅନ୍ତି ବଡ଼ ପୂଜା ତା'ପରେ ଲକ୍ଷ୍ମୀ ପୂଜା ଦୀପାବଳି ସମୁ ସବୁ ପୂଜା ହେଉଛନ୍ତି ଏଥିରେ ତା'ପରେ ଭଲ ଭଲ ଲାଗୁଛି ଆମେ ଆନନ୍ଦ ଫୁର୍ତ୍ତି କରୁଛନ୍ତି ମଜା କରୁଛନ୍ତି ପୂଜାରେ ସବୁ ସମସ୍ତେ ଯାଉଛି ଯାଉଛନ୍ତି ପୂଜାରେ ମଜା କରୁଛନ୍ତି ପୂଜାରେ ଦୁର୍ଗା ପୂଜାରେ ମଜା ହେଉଛନ୍ତି ସରସ୍ୱତୀ ପୂଜାରେ ଆମେ ସ୍କୁଲ ଯାଉଛନ୍ତି ଗଣେଶ ପୂଜାରେ ସ୍କୁଲ ଯାଉଛନ୍ତି ସମସ୍ତେ ମଜା କରୁଛନ୍ତି ସ୍କୁଲରେ ଯାଇକିନା ପୂଜାରେ